ମୋତେ ବୁଢ଼ାବୁଢ଼ୀ ଲୋକମାନଙ୍କୁ ସାହାଯ୍ୟ କରିବାକୁ ବହୁତ ବହୁତ ଭଲଲାଗେ ବହୁତ ଖୁସି ଲାଗେ ତାଙ୍କୁ ସାହାଯ୍ୟ କଲେ ନା ଯେଉଁମାନେ ମାନଙ୍କର ଆଖି ଦେଖୁନାହାନ୍ତି ଯେଉଁମାନେ କି ସେମାନଙ୍କୁ ମୋତେ ରାସ୍ତା ପାର କରିବା ପାଇଁ କିମ୍ବା ଯେଉଁ ଛୋଟ ପୁଅ କିମ୍ବା ଯେକୌଣସି ରୋଡ଼ ସାଇଡ଼ରେ ଯଦି ବି କିଏ ଜଣେ ଏମିତି ବସିଥାଏ ସେମାନଙ୍କୁ ଦେଖିଲେ ମୋତେ ବହୁତ ଦୁଃଖ ଲାଗେ ଆଉ ତାଙ୍କୁ ସାହାଯ୍ୟ କଲେ ମୋତେ ବହୁତ ଖୁସି ଲାଗେ ଆଉ ଯେଉଁ ଲୋକମାନେ କିମ୍ବା ମନ ଦୁଃଖରେ ଥାନ୍ତି ତାଙ୍କୁ ମଧ୍ୟ ହସାଇବା ପାଇଁ ବହୁତ ଭଲ ଲାଗେ ସେ ଲୋକ ଯଦି ହସିଲେ ମୋତେ ବହୁତ ଖୁସି ଲାଗେ ଯେଉଁ ମଣିଷ ମନ ଦୁଃଖରେ ଥିବ ତାଙ୍କୁ ମୋତେ ହସାଇବାକୁ ପସନ୍ଦ କରେ ମୁଁ ଆଉ ଯେଉଁ ଲୋକମାନଙ୍କୁ ମୋତେ ଲୋକମାନେ ମନ ଦୁଃଖରେ ଥାନ୍ତି କିମ୍ବା କୌଣସି ଅସୁବିଧାରେ ଥାଇ ତାଙ୍କୁ ମୋତେ ସାହାଯ୍ୟ କଲେ ବହୁତ ଖୁସି ଲାଗେ ଏମିତି ରେ ମୋତେ ବହୁତ ଭଲ ଲାଗେ ମୋତେ ସାହାଯ୍ୟ କରିବାକୁ ବହୁତ ଭଲ ପାଏ ମୁଁ ଆଉ ଯେଉଁ ମୋତେ ପାଠ ପଢ଼ିବାକୁ ଭଲ ଲାଗେ କିମ୍ବା କିଏ ଯଦି ପାଠ ପଢ଼ିବାକୁ ଚାଁହୁଥିବ କି ତା'ର କିଛି ବି ଗୋଟିଏ ପେନ୍ ଟେ ବି ଦରକାର ଥିବ ସେ ଯଦି ପାଉନଥିବ ତା'ହେଲେ ମୋତେ ତାଙ୍କୁ ଯଦି ମୁଁ କିଛିଟା ଦିଏ ତ ମୋତେ ବହୁତ ଭଲ ଲାଗେ ଆଉ ମୋତେ ଯେଉଁ ମାନେ କି ଅନାଥ ଆଶ୍ରମରେ ବି ରହୁଛନ୍ତି ତାଙ୍କୁ ଯାଇକି ମୋତେ ସାହାଯ୍ୟ କରିବାକୁ ବହୁତ ଭଲ ଲାଗେ ମୁଁ ଅଧିକ ସାହାଯ୍ୟ ନ କରିପାରିଲେ କ'ଣ ହେଲା କିଛି ତ ମୁଁ ସାହାଯ୍ୟ କରିପାରିବି ଏମିତି ନୁହେଁ ଯେ ମୁଁ ଏ ଠୁ ଜେଡ଼୍ କରିପାରିବି ସେମିତି ତ କେବେ କେହି କରିନାହାନ୍ତି କି କରିପାରିବେନି ତା'ହେଲେ କିଛି ତ ଗୋଟିଏ ସାହାଯ୍ୟ କରିବା ପାଇଁ ଭଲ ଲାଗେ କିମ୍ବା ସେମିତି ସାହାଯ୍ୟ କଲେ ମୋତେ ବହୁତ ଭଲ ଲାଗେ